ହେନ୍ତା ତ ବୋଲେ ବହୁତ ଖେଲ ଅଛି ଲେକିନ୍ ସବ୍ କନ୍ ବୋଲେ ମୋତେ ବେଶୀ ଭଲ୍ ଲାଗ୍ସି କ୍ରିକେଟ୍ ଯେନ୍ଟାକି ଦେଖ୍ବାର୍ କେ ବହୁତ ଭଲ୍ ଲାଗ୍ସି ଦେଖ୍ଲା ପରେ ଲୋକ ମନ୍ ଭିତରେ ଗୋଟିଏ ଆମର୍ ଏ ପୁରା ଦୃଢ଼ ବିଶ୍ୱାସ ଟେ ହେସି କି ଯେ କି ଲୁକର ସେମାନେ ହାରି ଯାଉ ଥିଲେ ବି ଇନ୍ତା ବି ଟାଇମ୍ ଆସ୍ଛି କି ହାରୁନ୍ ହାରୁନ୍ ଜିତି ଯାସୁନ୍ ସେଟା କି ମନ୍ ଭିତର୍ ଆମର୍ ଆତ୍ମ ସମ୍ମାନଟା ବଢ଼୍ସି ଆଉ ଆମର୍ ଦୃଢ଼ ବିଶ୍ୱାସ ବି ବଢ଼୍ସି ଏ ଆମର ଯୁବରାଜ୍ ସିଂ ଯେ କି ସେ ସେଟା କି କେନ୍ ସେଟାକୁ କ୍ୟାନସର୍ ହୋଇଥିଲା ଲେକିନ ଫିର୍ ଭି ସେ କ୍ୟାନସର୍ ନୁ ଲଢ଼ି କିନା ସେ କ୍ରିକେଟ୍ରେ ଜିତିଲେ ଖେଲିଲେ ତେନୁ ବି ଆମକୁ ବହୁତ କିଛି ଶିଖିବାର୍ ମିଲ୍ସି ଆରୁ ଆଜିକାଲି ତ ଏନ୍ତି କ୍ରିକେଟ୍ ସରିଲା ପରେ ସବୁ ଆଡ଼େ କ୍ରିକେଟ୍ ବିଷୟରେ ହେନ୍ତି ସବୁଦେଲେ ଚର୍ଚ୍ଚା ଚାଲିଛି ଦୁଇ ତିନ୍ ଦିନ୍ ତକ ଦୁଇ ତିନ୍ ଦିନ୍ ତକ ଆଜି ତ ଆମର ଏ ଗାଁ ମାନଙ୍କେ ପଡ଼ାମାନ୍ଙ୍କେ ଦେଶରେ ସବୁ ଆଡ଼େ ତେ ଗଲି ଗଲି କୋନା କୋନାରେ ଆମର୍ ଛୋଟ୍ନୁ ବଡ଼ ନିକିନା ସମସ୍ତଙ୍କର ବି ପ୍ରିୟ ହେ କ୍ରିକେଟ୍ କ୍ରିକେଟ୍ ଖେଲ୍ ଯିନ୍ତା କି ସବୁବେଲେ ସବୁଆଡ଼େ ଖେଲୁଛନ୍ ବହୁତ୍ ସବୁ ବହୁତ କିଛି ଶିଖିବାର୍ କେ ମିଲ୍ସି ଆମ ଦେଶ ଖେଲାଲିମାନଙ୍କର୍ ନୁ ଦେନ୍ ବହୁତ୍ ଭଲ ଲାଗ୍ସି ସବୁ କ୍ରିକେଟ୍ ଖେଲ୍ଟା ହେତି ଲାଗି ମୋତେ ବେଶୀ ଭଲ୍ ଲାଗ୍ସି ବହୁତ କିଛି ଶିଖିବାର୍ ମିଲ୍ସି ଆମର ଯେନ୍ତା କି ଲୋକମାନେ ହାର୍ ମାନି ଯାଇସନ୍ ଟିକେରେ କି କିଛି ନ ହୋଇପାରେ ଲେକିନ୍ କେଭେ ବି ନିଜର୍ ମନର୍ ବିଶ୍ୱାସ କେଭେ ନାୟ ନିଜର ଉପରେ ବିଶ୍ୱାସ କରିବାର କଥା କେବେ ଦୃଢ଼ ବିଶ୍ୱାସ କି ନାୟ ଭାଙ୍ଗବାର୍ କଥା